ହେଲୋ ହଁ ଆଜ୍ଞା ଚାଉଳଟା ଆମର କେତେ ରହୁଛି ପଚିଶ କେ ଜି ପ୍ୟାକେଟ୍ ଅରୁଆ ଚାଉଳ ଚାରି ଶହ ଆଉ ଅ ଆଉ ଇଏ ହଁ ଆମର ବୁଢ଼ା ସମୟରେ କିଏ ଚିମ୍ଟିଏ

ହଁ ଅଃ ଅର୍ ଏ କାଶ୍ମୀର କେଶର କେମିତି ବାହାରୁଛି କାଶ୍ମୀର କେଶରଟା ଯହ ଷାଠିଏ ଟଙ୍କା ଅଛି କେ ଜି

ହଁ

ସେଇଟା ସେଇଟା ଗୋଟେ ହଜାର ଲୋକର ଭୋଜି ଲାଗି ଦରକାର ଥିଲା ତ ବୋଲେ କେତେ କେତେ କ୍ୱିଣ୍ଟାଲ୍ର ନେବାର ପଡ଼ିବ ଆମକୁ ଅରୁଆ ହେବାର ଯା ଭୋଜିରେ ଓ ଆଉ ରାହାଡ଼ି ଡାଲି ଆମର ଅଃ ଏ ଡାଲିଟା ଏ ଡାଲିଟା ନା ଏଇଟା ମଖନ୍ ମିଶା ଡାଲି କି ସାଧାଟା ସବୁ ରେଟ୍ ତ ବଢ଼ିଛି ହଉ ଭଲଟାରେ ଓ ହୋ ଠିକ୍ ଅଛି ଆଜ୍ଞା ଠିକ୍ ଅଛି ରହିଲି